ଆମ ରାଜ୍ୟରେ ବିଭିନ୍ନ ପ୍ରକାର ରାଜନୈତିକ ଦଳ ଅଛି ସେଗୁଡ଼ିକ ହେଲା ବିଜେଡ଼ି ବିଜେପି କଂଗ୍ରେସ ଏହି ସମସ୍ତ ପାର୍ଟିଗୁଡ଼ିକ ଆମ ରାଜ୍ୟର ଆମ ଭାରତରେ ଅଛନ୍ତି ସେମାନେ ପରସ୍ପର ମଧ୍ୟରେ ବିବାଦ ମଧ୍ୟ କରନ୍ତି ରାଜନୈତିକ ବ୍ୟକ୍ତି ହିସାବରେ ସେମାନେ ଲୋକମାନଙ୍କର ଦୁଃଖ କଷ୍ଟକୁ ବୁଝିବା କଥା କିନ୍ତୁ ସେମାନେ ପରସ୍ପର ମଧ୍ୟରେ ବିବାଦ କରୁଛନ୍ତି ତେଣୁ ମୁଁ ମୁଁ ଦେଶର ନାଗରିକ ହିସାବରେ ସେମାନଙ୍କୁ ଜନାଇବାକୁ ଚାହୁଁଛିି ଯେ ସେମାନେ ପରସ୍ପର ମଧ୍ୟରେ ବିବାଦ ନକରି ଲୋକମାନଙ୍କ ଦୁଃଖ କଷ୍ଟ ଦୁର୍ଦ୍ଦଶା ଓ ସେମାନେ କିପରି ଜୀବନଯାପନ କରୁଛନ୍ତି ସେମାନଙ୍କ ଜୀବନଯାପନ ଶୈଳୀକୁ ଅନୁଧ୍ୟାନ କରିବେ ସେ ତାହାଦ୍ୱାରା ଆମ ଦେଶର ଉନ୍ନତି ଆମ ଦେଶର ଉନ୍ନତି ହେଲେ ଲୋକମାନେ ବି ବହୁତ ସନ୍ତୁଷ୍ଟ ହେବେ ଯାହାଫଳରେ କି ଆମ ଦେଶ ଗୋଟିଏ ରାମ ରାଜ୍ୟରେ ପରିଣତ ହେବ ତେଣୁ ମୁଁ ସମସ୍ତଙ୍କୁ ଜଣାଇବା ଚାହୁଁଚି ଏପରି ରାଜନୈତିକ ବିବାଦ ଓ ଦଙ୍ଗା କରନ୍ତୁ ନାହିଁ ଆପଣମାନେ ଯଦି ଏହିପରି କରିବେ ତେବେ ରାଜ୍ୟର ଲୋକମାନେ କ'ଣ ଶିଖିବେ କ'ଣ କରିବେ ତେଣୁକରି ଆପଣ ଯଥା ଶୀଘ୍ର ଏହି ବିବାଦଗୁଡ଼ିକୁ ରୋକି ଦିଅନ୍ତୁ ଓ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ